ହଁ ମୁଁ ଦୁନିଆର ପାଞ୍ଚଟି ଦେଶର ନାମ କହିପାରିବି ଯେମିତିକି ପ୍ରଥମଟି ହେଉଛି ଆମ ଭାରତ ଦ୍ୱିତୀୟଟି ହେଉଛି ପାକିସ୍ତାନ ତୃତୀୟଟି ହେଉଛି ଆଫ୍ଗାନିସ୍ତାନ୍ ଚତୁର୍ଥଟି ହେଉଛି ଶ୍ରୀଲଙ୍କା ପଞ୍ଚମଟି ହେଉଛି ଇଂଲଣ୍ଡ୍